ମୋର ପ୍ରିୟ ଖାଦ୍ୟ ହେଉଛି ବରା ତରକାରୀ ଏହି ବରା ତରକାରୀ ଖାଇଲେ ମୋତେ ବହୁତ ଶାନ୍ତି ମିଳିଥାଏ ଆଉ ଯେବେ ବି ମୁଁ ଛୋଟ ଥିଲି ସେବେ ମୁଁ ବାହାର ସ୍ଥାନକୁ ଗଲେ ମଧ୍ୟ ଘରଲୋକ ଅନ୍ୟ କିଛି ଖାଇବାକୁ ପସନ୍ଦ କରୁଥିବା ଟାଇମରେେ ମୁଁ କୁହେ ବରା ତରକାରୀ ଖାଇବି ଆଉ ଏବେ ମଧ୍ୟ ମୋର ପ୍ରିୟ ଖାଦ୍ୟ ସେଇ ବରା ତରକାରୀ ହୋଇକି ଅଛି ଯାହା ମତେ ବହୁତ ଖାଇବାକୁ ଭଲ ଲାଗେ ଏହି ଖାଦ୍ୟଟି ମୁଁ ଛୋଟବେଳୁ ପସନ୍ଦ ଆସିଯାଇଛି ଜାଣିନାହିଁ କାହିଁକି କିନ୍ତୁ ଏଇ ଖାଦ୍ୟ ଖାଇଲେ ମୋତେ ବହୁତ ଭଲ ଲାଗେ ମୋ ସାଙ୍ଗମାନଙ୍କୁ ବିରିୟାନୀ ଚାଉମିନ ଚିକେନ୍ ଏସବୁ ଖାଇବା ପସନ୍ଦ ଥିବା ସମୟରେ ମୋତେ କିନ୍ତୁ ବରା ତରକାରୀ ଖାଇବାକୁ ବହୁତ ଭଲ ଲାଗେ ଏହି ବରା ତରକାରୀ ମୋତେ ବହୁତ ଆନନ୍ଦ ମଧ୍ୟ ଦେଇଥାଏ ଆଉ ମୁଁ ଛୋଟ ଥିବା ସମୟ ଠାରୁ ଏହାକୁ ଖାଇ ଆସିୁଛି ଯାହା ମୋତେ ବହୁତ ପସନ୍ଦ ଆସୁଛି ଆଉ ମୁଁ ଜାଣିନାହିଁ ଏହି ପସନ୍ଦ କେବେ ମୋ ଠାରୁ ଦୂରେଇ ଯିବ କି ନହିଁ କିନ୍ତୁ ଏବେ ପର୍ଯ୍ୟନ୍ତ ମୋର ବରା ତରକାରୀ ପ୍ରିୟ ଖାଦ୍ୟ ରହିକି ଅଛି ଏହାକୁ ମୋତେ ଯେତେବେଳେ ବି ଦେଲେ ମୁଁ ଏହାକୁ ଖାଇବି ଆଉ ମୋର ଏହା ବହୁତ ପସନ୍ଦ